କର୍କଟ ରୋଗ ହୃଦ୍ରୋଗ ବୋଲି ଏହିଭଳି ବିଭିନ୍ନ ଗମ୍ଭୀର ରୋଗର ଚିକିତ୍ସା ପାଇଁ ସୁବିଧା ଅଛି କିନ୍ତୁ ଆମ ଏଇଠି ଛୋଟ କାଟ ମେଡ଼ିକାଲ୍ରେ ଏଇସବୁ ଚିକିତ୍ସାର ସୁବିଧା ନାହିଁ କିନ୍ତୁ ଯଦି କୌଣସି ବଡ଼ ମେଡ଼ିକାଲ୍ରେ ଆମେ ଯିବା ତେବେ ସେଠାରେ ଏହିସବୁ ରୋଗର ଚିକିତ୍ସା ଅଛି ତେଣୁ ଏହିସବୁ ରୋଗ ହେଲେ ଆମେ ଘରେ ନ ବସିକି ତାଙ୍କୁ ମେଡ଼ିକାଲ୍ ନେଇଯିବା ଉଚିତ୍ ଯେମିତି ସେଠାରେ କେମୋ ଦିଆଯାଏ ଫିଜିଓଥେରାପି ଡାୟାଲିସିସ୍ ଇତ୍ୟାଦି ସବୁ କରାଯାଇଥାଏ ହୃଦ୍ରୋଗ ହେଲେ ତ ଆମେ ଘରେ ବସିିବା ଅନୁଚିତ୍ ଅଟେ ତା'ହେଲେ ସେମାନଙ୍କ ପାଇଁ ମେଡ଼ିକାଲ୍ ହିଁ ତାଙ୍କର ଘର ହୋଇଥାଏ କର୍କଟ ରୋଗ ହେଉଛିି ଗୋଟିଏ ବିଶାଳ ରୋଗ ଯାହାର ମେଡ଼ିସିନ୍ ଏବେ ବି ହୋଇନପାରେ ସାଧାରଣତଃ କର୍କଟ ରୋଗ ହେଲେ ଲୋକମାନେ ଟିକିଏ ଜଲ୍ଦି ହିଁ ମୃତ୍ୟୁବରଣ କରନ୍ତି କାହିଁକିନା ତାଙ୍କର ରୋଗର ଔଷଧ ଏତେ ବି ନା ନଥାଏ କିମ୍ବା ସବୁବେଳେ ସେସବୁ ଏଭେଲେବେଲ୍ ନଥାଏ ହୃଦରୋଗ ହେଲେ ମେ' ବି ବଞ୍ଚିପାରେ ନ ବି ବଞ୍ଚିପାରେ କିନ୍ତୁ କର୍କଟ ରୋଗ ହେଲେ ବଞ୍ଚିବାର ଚାନ୍ସ ନାହିଁ ତାଙ୍କ ପାଇଁ ସବୁ ସେମାନଙ୍କ ପାଇଁ ସବୁବେଳେ ମେଡ଼ିକାଲ୍ ହିଁ ତାଙ୍କର ଘର ହୋଇଥାଏ ତାଙ୍କୁ ମେଡ଼ିକାଲ୍ ରଖିବା ହିଁ ତାଙ୍କ ପାଇଁ ଉଚିତ୍ ଅଟେ